ହେଲୋ ହଁ ସେ ବାଉଁଶ ବାଉଁଶଟା ଆଉ କଣ୍ଟାଟା ଧରିକି ଆସ ହେଲା ଆଉ ସେ ସାଇଡ୍ ୱାଲ୍ଟା ଆଉ ଚାନ୍ଦୁଆଟା ଏଇ ଏଇ ଯୋଉ ଆଗଲପୁର୍ର ଯୋଉ ପାଟଣେଶ୍ୱରୀ ଯୋଉ ମନ୍ଦିର ଅଛି ପାଟଣେଶ୍ୱରୀ ଯୋଉ ମନ୍ଦିର ଅଛି ସେଇଟାକୁ ଆଉ ସେଇ ସେଇ ଗାଁରେ ଆମର ପୂଜା ଅଛି ତ ହଁ ତ ଆପଣ ବାଉଁଶ କଣ୍ଟା ଆଉ ଚାନ୍ଦୁଆ ଏଇଟା ଧରିକି ଆସ ହେଉଛି ଷ୍ଟେଜ୍ ପାଇଁ ଆଉ ସାମାନ ଧରିକି ଆସିଥିବ

ଛଅ ଛଅ ସାତଟା ଷ୍ଟେଜ୍ ଆଣିବ ଆଉ ଫୁଲ୍ ଷ୍ଟେଜ୍ ଷ୍ଟେଜ୍ ଡେକୋରେସନ୍ ପାଇଁ ଷ୍ଟେଜ୍ ଡେକୋରେସନ୍ ପାଇଁ ଫୁଲ ଆଣିବ ହେଲା ଆଉ ଲାଇଟ୍ ଲାଇଟ୍ ହଁ ଲାଇଟ୍ ଆଣିବ ଆଉ ଲାଇଟ୍ ଆଣିବ ଯୋଉ ଡି ଜେ ଡି ଜେ ସାତଟା ବି ଆଣିବ ହେଲା ଏଇଟା ହଁ ଆଣିକି ଏଇଠି ଆମେ ଷ୍ଟେଜ୍ଟା ଆମେ ଡେକୋରେଟ୍ କରିବା ହେଲା ଜଲଦି ଆସ ଟିକେ ଆମେ ହେଇ ନ ପାରିବ ସ୍କୋୟାରଫୁଟ୍ ଅଛି ଚାରି ହଁ ଇଏ ଶହେ ସ୍କୋୟାରଫିଟ୍ ଅଛି ସ୍କୋୟାରଫିଟ୍ଟା ତା ହିସାବରେ ଆପଣ ଚାନ୍ଦୁଆଟା ଆଉ ବାଉଁଶ ଆଉ କଣ୍ଟା ଆଉ ଲାଇଟ୍ ଯୋଉ ଲିଚୁ ଏଇଟା ଏତେ ଜିନିଷ ଧରିକି ଆସ ହେଲା କେବେ ଆଉ କେତେ ସମୟ ଅଧଘଣ୍ଟା ଭିତରେ ହଁ ଅଧଘଣ୍ଟା ଭିତରେ ବାଉଁଶ ଆଉ ଚାନ୍ଦୁଆ ଆଉ ଲାଇଟ୍ ଏଇ ଦୁଇ ତିନିଟା ମେନ୍ କରି ଦେଖନ୍ତୁ ଇଏ ବାଉଁଶ ଆଉ କଣ୍ଟା ଏଇଟା ଭୁଲିବନି ହେଲା ଏଇଟା ଧରିକି ଆସ ଏଇଟା ଏ ପାଟେଣିଶ୍ୱରୀ ମନ୍ଦିର ପାଟେଣିଶ୍ୱରୀ ମନ୍ଦିର ଯୋଉ ଆଗଲପୁର୍ରେ ଯୋଉ ଯେଉଁ ଅଛି ଯେଉଁ ଆକାରରେ ବ୍ରିଜ୍ର ଆଗେ ଯୋଉ ଅଛି ପାଟଣେଶ୍ୱରୀ ମନ୍ଦିର ସେ ସେଇ ମନ୍ଦିର ଅଛି ହଁ ସେଇ ଯୋଉ ୱାଟର୍ ସପ୍ଲାଇ ଯୋଉ ହୁଏ ସେ ପାଖରେ ଷ୍ଟେଜ୍ଟା ହେବ ହେଲା ଆଉ ପୂଜାଟା ଏଇଠି କରିକି ସେ ସେଇଟି ପ୍ରୋଗ୍ରାମ୍ଟା ସେଇଠି ହେବ ତୁମର ୱାଟର୍ ସପ୍ଲାଇର ତା ସାମ୍ନାରେ ହଁ ଜଲଦି ଟିକେ ପହଞ୍ଚ ହେଲା ଆମେ ତାକୁ ଡେକୋରେଟ୍ କରିବା ଆଉ ଦୁଇଜଣ ପିଲାକୁ ବି ସାଙ୍ଗରେ ଧରିକି ଆଣିଥିବ ହେଲା ହଉ ଠିକ୍ ଅଛି ରଖୁଛି ହେଲା ଜଲଦି ଆସ